ଭାରତର ସାଂସ୍କୃତିକ ବିନିମୟ ଓଡ଼ିଆ ଭାଷା ବହୁତ ଭଲ ଆମ ଓଡ଼ିଆ ଭାଷା ସମସ୍ତେ ଜଲ୍ଦି ବୁଝିପାରନ୍ତି ଓଡ଼ିଆ ଭାଷା ସବୁ ଡିଷ୍ଟ୍ରିକ୍ ଲୋକମାନେ ବି ବୁଝିପାରନ୍ତି ଆମ ଓଡ଼ିଆ ଭାଷା ହେଉଛି ସବୁଠୁ ଶ୍ରେଷ୍ଠ ଭାଷା ଓଡ଼ିଆ ଭାଷା ଯେକୌଣସି ଲୋକ ବି ବୁଝିପାରନ୍ତି ଓଡ଼ିଆ ଭାଷା ଓଡ଼ିଆ ଭାଷାକୁ ଯିଏ ବି ହେଲେ ଜଲ୍ଦି ବୁଝିପାରେ ଆମ ସାଂସ୍କୃତିକ ଓଡ଼ିଆ ଭାଷା ସବୁଠି ଭଲ